ସରକାର ଜେନ୍ତି ଗ୍ୟାସ୍ ଦେଇଛନ୍ ଇଟା ମଣିଷର୍ କେ ତାର୍ ମାନେ ଆମକୁ ବହୁତ୍ ସୁବିଧା ଅଛି କାରଣ ହେଉଛି ଆମେ କଲାରୁ ମୁକ୍ତ ପାଉଛୁଁ ଜେନ୍ କ'ଣ ଦେକଚିନ ଆମେ ଚାହାତ ତୋଉକିବା ଭାତ୍ ରାନ୍ଧୁଙ୍କିବା ଯାହାଣ କରୁ କଲାର୍ ଲାଗି ଆମେ ତାର୍ ମାନେ ଏତକି ପାନ୍ ଖର୍ଚ୍ଚା ହୁଏ ଯେ କାଣା କହିବ କିନ୍ତୁ ସେ ବିଶେ ନେଇକିରି ଆମେ ଗ୍ୟାସ୍ରେ ୟାହାଚିନି ବୋହୁତ୍ ବଢ଼ିଆ ରାତିର୍ ଚାର୍ ବଜେ ନ ଉଠିକିରି ଆମେ ଯେନ୍ ଜିନିଷ୍ କରମୁଁ ବି ଚଲୁଛେ ରାତିର୍ ବାର ବଜେ ଜନେ କୁନୁଆଁ ଆସିଲେ ବି ଆମେ ରାନ୍ଧିକିରି ଦେଇ ପାରୁଛୁଁ ଆର୍ ଇଥିର୍ ଲାଗି ଇସୁବିଧାନୁ ସୁବିଧାରୁ ମଣିଷ କେ କିଛି ନାଇଁନ ଆରୁ ଯେତେବେଲେ କାଠର୍ ରାନ୍ଧ୍ବାର୍ ପଡ଼ୁଥିଲା ଆମେ ଏତେ ଦୁଃଖ୍ ଭୋଗିଛୁଁ ଯେ ସେ କଥା କହିଲେ ନାଇଁ ସରେ କିନ୍ତୁ ଗ୍ୟାସ୍ ଆସିଲା ଦିନୁ ଆମେ ଏତେ ସୁ ରନ୍ଦ୍ବାର୍ ବିଷୟ ନେଇକିରି କିମ୍ବା ଚା ପାଇନ୍ ଇଟା ସବୁ ନେଇକିରି ବହୁତ୍ ସୁଖେଁ ଅଛୁଁ ଆର୍ ଘର୍ ବି ପରିସ୍କାର୍ ରହୁଛି ଆର୍ ଏହି ପରିସ୍କାର୍ ଲାଗି ନେଇକେ ସିଲିଣ୍ଡର୍ ଜେନ୍ ଆମେ ବ୍ୟବହାର୍ କରୁଛୁଁ ବହୁତ୍ ବଢ଼ିଆ ଅଛି